ହ୍ୟାଲୋ ଆଜ୍ଞା ଆଜ୍ଞା ଇଏ କେଉଁଠି ଅଛନ୍ତି ମୁଁ ଆପଣଙ୍କ ଦୋକାନକୁ ଆସିଥିଲି ଇଏ ପେଣ୍ଟ ସାର୍ଟ ଗୋଟେ ସିଲାଇବାକୁ ହଁ ହଁ ହଁ ଇଏ ଆଉ ଇଏ ପେଣ୍ଟ ସାର୍ଟ ସିଲାଇବାକୁ ଆପଣ କେ କେତେ ନଉଛନ୍ତି ଫିଜ୍ଟା

ନାଇଁ ଆଉ ଜଣ ବୁଝିଲି ସେ ଛଅଶହ କହୁଛି ଟିକେ ସେତିକି ଟିକେ କରନ୍ତୁ କଲେ ଟିକେ ସୁବିଧା ହବ ହଁ ଇଏ ଟିକେ ଇଏ ସାର୍ଟରେ ଗୋଟେ ପକେଟ୍ ରହିବ ଭିତରେ ହେଲେ ଗୋଟେ ପକେଟ୍ ରହିବ ଆଉ ଇଏ ପକେଟର ଇଏ ଡଟ ଫଟ ଆଗେ ମାରିଥିଲେ ଛଡ଼ା ମାରି ଦୁଇ ଟା ରହିବ ହଁ ହଁ ଆପଣ ଟିକେ ମାପ ନେଇଯିବେ ନେଇକିରି ଇଏ ପେଣ୍ଟ କପଡ଼ା କେତେ ଲାଗିବ ଆଉ ଇଏ ସାର୍ଟ କପଡ଼ା କେତେ ଲାଗିବ ସବୁ ଟିକେ ହିସାବଡ଼ା କହିଦେଲେ ମୁଁ ଯାଇକିରି ଡ୍ରେସ ଦୋକାନରୁ ବାଛିିକିରି ଆଣିବି ହେରି ଆଉ ନହେଲେ ଆମେ ସାଙ୍ଗ ହେଇକି ଯିବା ଆପଣ ଟିକେ ବାଛିଦେବେ ଆସନ୍ତୁ ଆସନ୍ତୁ